ମୁଁ ସବୁବେଳ ପାଇଁ ଗେମ୍ ଖେଳେ ଗେମ୍ଟା ନଖେଳିଲେ ମାନସିକ ଶାନ୍ତି ମୋତେ ମିଳେନି କିନ୍ତୁ ଭିଡ଼ିଓ ଗେମ୍ ମୁଁ ସେତେବେଳେ ଖେଳେ ଯେତେବେଳେ ମୁଁ ଘରୁ ବାହାରେ ଥାଏ ସେତେବେଳେ ମୋତେ ଭିଡ଼ିଓ ଗେମ୍ ଖେଳିବା ପାଇଁ ବହୁତ ଆଗ୍ରହ କରେ କାହିଁକି ନା ଭିଡ଼ିଓ ଗେମ୍ରେ ଗୋଟେ ହେଉଛି ପପ୍ଜି ହେଉ ଆଉ ଗୋଟେ ଲୁଡ଼ୁ ହେଉ କ୍ୟାରମ୍ ହେଉ ଏସବୁ ମୁଁ ଖେଳେ କାରଣ ସେତେବେଳେ ତ ସାଙ୍ଗମାନେ କେହି ନଥାନ୍ତି ପାଖରେ ତେଣୁ ଭିଡ଼ିଓ ଗେମ୍ ମାଧ୍ୟମରେ ମୁଁ ମୋର ସମୟ ଅତିବାହିତ କରେ ଆଉ ତେଣୁ ଭିଡ଼ିଓ ଗେମ୍ ମୋର ବହୁତ ପସନ୍ଦ ଭିଡ଼ିଓ ଗେମ୍ଟି ଖେଳେ